ହ୍ୟାଲୋ ହଁ ମ୍ୟାଡ଼ମ୍ କେଉଁଠୁ କହୁଥିଲେ କି ହ୍ୟାଲୋ ହଁ ହଁ ଏଇଟା ହଁ ହଁ ଏଇଟା ସେଇ ଫଟୋଗ୍ରାଫର୍ ଦୋକାନ ପାଖରେ ଲାଗିଛି ଆମର କେତେଟା ମ୍ୟାଡ଼ମ୍ କେତେ ଜଣ ପିଲାଙ୍କର ହଁ ହଁ ଆମର ଅଛନ୍ତି ଦୁଇଟା ଫଟୋଗ୍ରାଫର୍ ଅଛନ୍ତି ଯେ ଆପଣଙ୍କୁ କେବେ ଦରକାର ଫଟୋ ଆଡ଼୍ରେସ୍ ଆମର ଯେଉଁ ମାର୍କେଟ ରାଇଟ୍ ସାଇଡ଼୍ରେ ଦୋକାନଟା ଦେଖିଛନ୍ତି ନା ନାହିଁ ଷ୍ଟୁଡିଓ ଟା ସନ୍ତୋଷ ଷ୍ଟୁଡ଼ିଓ ହଁ ଦେଖିଛନ୍ତି ତ ସନ୍ତୋଷ ଷ୍ଟୁଡ଼ିଓ ହଁ ଆପଣ ହଁ ହଉ ହଉ କରିଦେବା ସେଥିପାଇଁ କିଛି ଇଏ ନାହିଁ ଯେ ଆପଣ କେତେଟା ପିଲାର ଫଟୋ କାଢ଼ିବା ପାଇଁ ଚାହୁଁଛନ୍ତି କେବେ ଦରକାର ମ୍ୟାଡ଼ମ୍ ଫଟୋ

ମୁଁ ସନ୍ଧ୍ୟା ଚାରିଟା ଦେଖନ୍ତୁ ମ୍ୟାଡମ୍ ଆପଣ କହୁଛନ୍ତି ଦୁଇଶହଟା ପିଲା ବୋଲିକି କହୁଛନ୍ତି ନା ଏକାଥରକେ କ'ଣ ଦୁଇଶହଟା ପିଲାର କରିହେବ କି ମ୍ୟାଡ଼ମ୍ ଦୁଇଜଣ ଆସିଲେ ବି କରି ହେଇପାରିବନି ମୁଁ କ'ଣ କହୁଥିଲି କି ଆଜି ଆଜି ଗୋଟେ ପଚାଶ କି ଶହେଟା ପିଲା କରିଥିବୁ ଆଉ କାଲିକି ଗୋଟେ କେତେ ବଳକା ପିଲାର କାଲିକି କରିକି ନେବୁ ମ୍ୟାଡ଼ମ୍ ପଚାଶ ଟଙ୍କା କ'ଣ କରିବା ମ୍ୟାଡ଼ମ୍ ଦେଖନ୍ତୁ ତ ଆମର ଷ୍ଟୁଡ଼ିଓ ନାହିଁ ମ୍ୟାଡ଼ମ୍ ଲାଟେଷ୍ଟ ପ୍ରାଇସ୍ ବଢ଼ିଛି ମ୍ୟାଡ଼ମ୍ ଦେଖନ୍ତୁ ଆମର ଷ୍ଟୁଡ଼ିଓରେ ହିଁ ଦୁଇଜଣ ଅଛନ୍ତି ସେମାନଙ୍କୁ ସାଲାରୀ ଦିଆ ହେଉଛି ହେଲେ ସବୁ କରେଣ୍ଟ୍ ଖର୍ଚ୍ଚ ସବୁ ଖର୍ଚ୍ଚ ସେଥିପାଇଁ ଆମେ ଟିକେ ପଇସା ବଢ଼ାଇଛୁ ମ୍ୟାଡ଼ମ୍ ଏବେ ଆମର ଚାଲିଛି ପଚାଶ ଲେଖା ପର୍ ପର୍ସନ ନାହିଁ ନାହିଁ କମାଇବା ଯେ କୋଡ଼ିଏ ଟଙ୍କା ଆପଣ କମାଇବାକୁ କହୁଛନ୍ତି କୋଡ଼ିଏ ଟଙ୍କା ହୋଇପାରିବନି ମ୍ୟାଡ଼ମ୍ ଦଶ ଟଙ୍କା କମାଇବି ପଚାଶରୁ ଦଶ ଚାଳିଶ ଟଙ୍କା ଦେଇପାରିବେନି କି ହେଲେ ଆପଣ କଣ ଚାହୁଁଛନ୍ତି ତିରିଶ ଭାବୁଛନ୍ତି ତିରିଶ ହଉ ହଉ ହଉ ଆପଣଙ୍କ କଥାରେ ରାଜି ହେଲେ ମୋର ଲସ୍ ହେଇଯାଉଛି ମ୍ୟାଡ଼ମ୍ କ'ଣ କରିବା ହେଲେ ବି ଆପଣ ରିକ୍ୱେଷ୍ଟ୍ କରୁଛନ୍ତି ବୋଲି ବାଧ୍ୟ ହଉ ତିରିଶ ଟଙ୍କା ଲାଖି ହେଲେ ହେଉ କରିଦେବି ମୁଁ ସନ୍ଧ୍ୟା ହଁ ଦୁଇଟା ଫଟୋଗ୍ରାଫର ଆଣିବି ନା ଏତେ ଗୁଡ଼ାଏ ପିଲା ହଉ ମ୍ୟାଡ଼ମ୍ ହଁ ହେଉ ଆପଣ ରହିବେ ତ ମୁଁ ତ ଆସିବି ଯେ ଆପଣ ରହିବେ ନା ନାହିଁ ହଉ ହଉ ହଉ ରୁହନ୍ତୁ ମ୍ୟାଡ଼ମ୍